ସମୟ କ୍ରମେ ମହିଳାମାନେ ବହୁତ ଉନ୍ନତି କଲେଣି ଘରକୋଣରେ ଆଉ ଲୁଚି ରହିନାହାନ୍ତି ଆଗେ ମହିଳା ଘରକୋଣରେ ରହି ରୋଷେଇ କରୁଥିଲେ ଏବେ କିନ୍ତୁ ସେମାନେ ବାହାରକୁ ଗୋଡ଼ ଗାଡ଼ିକରି ନିଜ ନିଜ ସ୍ୱାଧୀନ ଭାବରେ ଚଳିବାକୁ ତାଙ୍କର ଆରମ୍ଭ କଲେଣି ମହିଳାମାନେ ପୁରୁଷଙ୍କ ପାଖରେ ବହୁତ ଆଗେଇ ଗଲେଣି ଆଉ ନିଜ ଉପରେ ନିଜ କାହା ଉପରେ ନିର୍ଭର କରିନାହାନ୍ତି ନିଜେ ଆତ୍ମନିର୍ଭରଶୀଳ ହେଲେଣି ସେମାନେ ନିଜ ରୋଷେଇ କ୍ଷେତ୍ରରେ ହେଉ ଶିକ୍ଷା କ୍ଷେତ୍ରରେ ହେଉ ଯେଉଁ ମେଡ଼ିକାଲ୍ କ୍ଷେତ୍ରରେ ହେଉ ଯେକୌଣସି କ୍ଷେତ୍ରରେ ମହିଳା କାହା ଉପରେ ଆଉ ନିର୍ଭରଶୀଳ ରହିବାକୁ ଚାହାନ୍ତି ନାହିଁ ଆଗକାଳ ମହିଳା ଓଢ଼ଣା ପକାଇକରି ହାତ ଓଢ଼ଣା ପକାଇ ଘର କୋଣରେ ଲୁଚି ରହୁଥିଲେ ଏବେ କିନ୍ତୁ ସେମାନେ ନିଜ ଉପରେ ନିଜେ ନିଜେ ଚାଲିବା ଶିଖିଲାଣି ମହିଳାମାନେ କାରଣ ମହିଳା ହିଁ ଆଗେଇ ଗଲେ ଦେଶ ଆଗେଇବ ମହିଳା କେବେବି ଚାହାନ୍ତିନି ପଛକୁ ଯିବାକୁ ମହିଳାମାନେ ଦେଶ ଆଗେଇଲେ ମହିଳା ଆଗେଇବ ଗୋଟେ ମହିଳା ହିଁ ଗୋଟେ ପରିବାରର ମୁଖ୍ୟ ଅଟେ ଆଉ ଗୋଟେ ମହିଳା ହିଁ ଚାହିଁଲେ ଗୋଟେ ମାନେ ନାଗରିକ ପିଲାକୁ ଗଢ଼ି ତୋଳିବ ଗୋଟେ ମହିଳା ଚାହିଁଲେ ଗୋଟେ ପରିବାର ହିଁ ସମ୍ମାନ ଦେଇପାରିବ ଗୋଟେ ମହିଳା ହିଁ ସବୁ କ୍ଷେତ୍ରରେ ଆଗେଇ ପାରିବ ଗୋଟେ ମହିଳା ଦେଶରେ ଆଗେଇଲେ ଦେଶଟା ହିଁ ଆଗେଇବ କାରଣ ମହିଳାଙ୍କୁ ନେଇ ହିଁ ଏ ଦେଶ କାରଣ ଗୋଟେ ନାରୀ ହିଁ ସବୁକିଛି କରିପାରେ ନାରୀ ଅସ୍ତ୍ର ଧରିପାରେ ଶସ୍ତ୍ର ଧରିପାରେ ଚୁଲିରେ ବି ଜାଳ ଜାଳେଇ ଚୁଲି ଖଡ଼ିକା ଧରିକି ବି ରୋଷେଇ କରିପାରେ କାରଣ ନାରୀ ହିଁ ସବୁ କ୍ଷେତ୍ରରେ ଆଗୁଆ ନାରୀ ବା ନାରୀ କି ନେଇ ସମ୍ମାନ ନାରୀ ସମ୍ମାନ ହିଁ ଦେଶର ସମ୍ମାନ ନାରୀ ଅସମ୍ମାନ ଦେଶର ଅସମ୍ମାନ କାରଣ ନାରୀ ହିଁ ପ୍ରଗତି ପଥରେ ଆଗେଇ ଚାଲେ ଗୋଟେ ନାରୀ ଆଗେଇଲେ ଦେଶ ଆଗେଇବ ନାରୀ ଆଗେଇଲେ ପରିବାର ଆଗେଇବ ନାରୀ ଆଗେଇଲେ ସବୁ ସମ୍ପର୍କ ଆଗେଇବ ନାରୀ ପାଇଁ ଦେଶ ଆଗେଇଛି ଗୋଟେ ନାରୀକୁ ନେଇ ହିଁ ଗୋଟେ ପୁରୁଷ ବିନା ଗୋଟେ ନାରୀ ଅସମ୍ଭବ ନାରୀ ହିଁ ଦେଶରେ ଇଏ ନାରୀ ପୁରୁଷ ଦୁଇ ଜଣକୁ ଇଏ କିନ୍ତୁ ନାରୀ ବିନା ଗୋଟେ ପରିବାର ଅସମ୍ପୂର୍ଣ୍ଣ ନାରୀ ହିଁ ସବୁ କ୍ଷେତ୍ରରେ ସ୍ୱାମୀ କ୍ଷେତ୍ରରେ ପିଲା କ୍ଷେତ୍ରରେ ଶାଶୁ କ୍ଷେତ୍ରରେ ସବୁ କ୍ଷେତ୍ରରେ ନାରୀ ହିଁ ଆଗେଇବ ନାରୀ ଶିକ୍ଷା ନାରୀ ଶିକ୍ଷା ହେଲେ ପରିବାର ଶିକ୍ଷା ହେବ ନାରୀ ଶିକ୍ଷିତ ହେଲେ ଦେଶ ଶିକ୍ଷିତ ହେବ ନାରୀ ଅଶିକ୍ଷିତ ହେଲେ ଦେଶ ଅଶିକ୍ଷିତ ହେବ ନାରୀ ଅଶିକ୍ଷିତ ହେଲେ ପରିବାର ଅଶିକ୍ଷିତ ହେବ